ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଇ ଶ୍ରୀ ଗୁରବେ ନମଃ ଗୁରୁଙ୍କୁ ଆମେ ସାଧାରଣତଃ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଆଖ୍ୟା ଦେଇଥାଉ ନୁହଁ ତେବେ ବାସ୍ତବରେ ଗୁରୁଟିଏ ଜଣେ ବ୍ରହ୍ମା ଭାବରେ କ'ଣ କରେ ନା ଗଠନ କରେ ବିଷ୍ଣୁ ବିଷ୍ଣୁ ଠିକ୍ ଭାବରେ ପାଳନ କରେ ଏବଂ ମହେଶ୍ୱର ମହେଶ୍ୱର ଯେଭଳି ସଂହାରକର୍ତ୍ତା ଶିକ୍ଷକ ମଧ୍ୟ ବା ଗୁରୁଟିଏ ମଧ୍ୟ ଦରକାର ପଡ଼ିଲେ ପିଲାମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବହୁତ ପଦକ୍ଷେପ ନେଇଥିବାର ଆମେ ଦେଖିବାକୁ ପାଇଥାଉ ତେବେ ଆମେ ଦେଖିବା ବିଦ୍ୟାଳୟ ବିଦ୍ୟାଳୟ ଯାହାକୁ କି ସାଧାରଣତଃ ବିଦ୍ୟାର ଆଳୟ ମାନେ ବିଦ୍ୟାର ଗୃହ ବା ମଣିଷ ତିଆରି କାରଖାନାଟିଏ ଭାବରେ ଗ୍ରହଣ କରିଥାଉ ତେବେ ଏହି ବିଦ୍ୟାଳୟମାନଙ୍କରେ ଏହି ମନ୍ଦିରରେ ଶିକ୍ଷକମାନେ ହଉଛନ୍ତି ଚଳନ୍ତି ଦେବତା ତାଙ୍କରି ଆଶିଷ ପଡ଼ିଲେ ପିଲାଟିଏ ସାଧାରଣତଃ ଗୋଟେ ଭଲ ମଣିଷଟିଏ ହେଇକି ସେଇ କଳକାରଖାନାରୁ ବାହାରିଥାଏ ତେବେ ବାସ୍ତବରେ କ'ଣ ବିଦ୍ୟାଳୟମାନଙ୍କରେ ଏଇ ସବୁ ହେଉଛି ପିଲାମାନଙ୍କୁ କ'ଣ ସତରେ ଭଲ ଶିକ୍ଷା ଦିଆଯାଉଛି ସେମାନେ କ'ଣ ଯେଉଁ ସବୁ ଶିଖିବା ଆବଶ୍ୟକ ଯେଉଁ ସବୁ ସେମାନଙ୍କ ପାଇଁ ଦରକାରୀ ସେ ସବୁ କ'ଣ ବାସ୍ତବରେ ହେଉଛି ଏହି ସବୁ ଗୋଟିଏ ଗୋଟିଏ କ'ଣ ହେଇଛି ନା ସାଧାରଣତଃ ପ୍ରଶ୍ନସୂଚୀ ସୃଷ୍ଟି ହେଇଛି ଆମେ ଜାଣିଛେ ଆମେ ଦେଖେ ବାସ୍ତବରେ କ'ଣ ହୁଏ ନା ମାଆଟିଏ ତା ପିଲାଟିକୁ ଛୋଟ ବେଳୁ ବହୁ କିଛି କଥା ଶିଖାଇଥାଏ କିନ୍ତୁ ସେ ଯେତେବେଳେ ଦିନକୁ ଦିନ ବଡ଼ ହୁଏ ସେତେବେଳେ ସେ କ'ଣ କରେ ନା ବିଦ୍ୟାଳୟକୁ ନେଇ ଶିକ୍ଷକଙ୍କର ଭରସାରେ ତାକୁ ଛାଡ଼ିଦେଇ ଆସେ ତେବେ ସେ ଭାବେ ମୋ ପିଲାଟି ସେଇ ମଣିଷ ତିଆରି କଳ କାରଖାନାରୁ ଗୋଟେ ଭଲ ମଣିଷଟିଏ ହେଇ ବାହାରିଆସିବ ହଁ ଜଣା ଆମେ ଜାଣିଛେ ଯେ ତାକୁ ପାଠ ପଢ଼େଇବା ବହୁତ କିଛି ଶିଖାହଉଛି କିନ୍ତୁ ସିଏ କ'ଣ ସେଇ ସବୁ ଜିନିଷକୁ ଗ୍ରହଣ କରିପାରୁଛି ସେଥିପ୍ରତି ଦୃଷ୍ଟି ଦେବ କିଏ ସେଥିପ୍ରତି ଦୃଷ୍ଟି ଦେବ ଏହି ଶିକ୍ଷକମାନେ ଏହି ଚଳନ୍ତି ଦେବତାମାନେ ତେବେ କେଉଁ ଜିନିଷଗୁଡ଼ିକ ସ୍କୁଲରେ ନାହିଁ ଯଦି ଦେଖିବା ସ୍କୁଲରେ ଆମେ ଏବେ ଦେଖିବାକୁ ପାଇବା ବହୁତ କିଛି ଜିନିଷ ରହିଛି ବାସ୍ତବରେ କିନ୍ତୁ ଯେଉଁ ପିଲାମାନେ ଯେଉଁ ହିସାବରେ ଗ୍ରହଣ କରୁଛନ୍ତି ପାଠକୁ ଗ୍ରହଣ କରୁଛନ୍ତି ବୁଝୁଛନ୍ତି ସେଇ ହିସାବରେ ସେମାନଙ୍କୁ ଶିକ୍ଷା ଦେଲେ ଭଲ ହେବ ଯେଉଁ ଆମେ କହୁଚି ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି ଯେଉଁ ନାଚ ଗୀତ ଖେଳ କୁଦ ଯାହା ବି ସବୁ ରହିଛି ସେଥିପ୍ରତି ଯଦି ଶିକ୍ଷକମାନେ ଦୃଷ୍ଟି ଦେବେ ତା'ହେଲେ ବହୁତ ଭଲ ହେବ ମୁଁ ମାନୁଛି ବାସ୍ତବରେ ସେମାନଙ୍କ ହାତରେ ଏଇସବୁ ନାହିଁ ତ ଯେଉଁ ସବୁ ତାଙ୍କ ଦ୍ୱାରା ସମ୍ଭବ ହେଇପାରିବ ସେଥିପ୍ରତି ସେମାନେ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ କାରଣ ଜଣେ ଭଲ ଶିକ୍ଷକ ସିଏ ଯେ ଦେଶର ଭବିଷ୍ୟତର ନାଗରିକକୁ ଗଢ଼ିବାରେ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଆମେ ଜାଣିଛେ ତ ସେଥିପ୍ରତି ସେମାନେ ଦୃଷ୍ଟିବାନ ହେବା ଦରକାର ଯେଉଁ ଭରସାରେ ଜଣେ ମାଆ ଜଣେ ପିତା ତାର ପିଲାକୁ ବିଦ୍ୟାଳୟକୁ ପଠାଉଛି ତ ଶିକ୍ଷକମାନଙ୍କର କର୍ତ୍ତବ୍ୟ ରହିଚି ସେଥିପ୍ରତି ସେମାନେ ଦୃଷ୍ଟି ଦେବେ